ମାଛ ଧରାକୁ ବୃତ୍ତି ଭାବରେ ଭଲ ଏବଂ ସହଜ କରିବା ପାଇଁ ମୋତେ ସରକାରଙ୍କ ଠାରୁ ସହାୟତା ଆବଶ୍ୟକ ପଡ଼ିଥାଏ ମୁଁ ଆମର ପାଖ ମାଛଚାଷ କରିବାପାଇଁ ଭେଟେନାରୀ ଅଫିସ କିମ୍ବା ଫୀସରି ଡିପାର୍ଟମେଣ୍ଟକୁ ଯାଇ ସେମାନଙ୍କୁ ମୋର ଏକ ପୋଖରୀ କିମ୍ବା ଜାଲ କିଣିବାପାଇଁ ଏବଂ ଡଙ୍ଗା କିଣିବା ପାଇଁ କିଛି ଟଙ୍କା ସହାୟତା ମାଗିଥାଏ ସେ ମଧ୍ୟ ମୋତେ ଏହି ମାଛ ଧରାକୁ ବୃତ୍ତି ଭାବରେ ଲଗାଇବାପାଇଁ ସାହାଯ୍ୟ କରନ୍ତି